ହ୍ୟାଲୋ ଅମର୍ କେତା ପଠାଇଛୁ ଡାବର୍କେ ଯେ ସେ ଡାବର୍ ମାସ୍କ୍ ନାଇଁ ପିନ୍ଧି ସିଟ୍ ବେଲ୍ଟ୍ ନାଇଁ ଲଗେଇଁ ସିଟ୍ ସଫା ନାଇଁ କରିଁ ତ ଏସବୁ ଗୁଡ଼ାକ ଯଦି ହେବା ବୋଲେ କୋଭିଡ଼୍ ତ ବଢ଼ିଯିବା ସବୁଆଡ଼େ ବିଖିରି ହେଇଯିବା ଆଁ ବୋଲେ ସବୁଆଡ଼େ ଯେତେ ବିଖେଡ଼େଇ ଯିବା ସବୁଆଡ଼େ କୋଭିଡ଼୍ ଆରମ୍ଭ ହେଇଯିବା ସବୁଆଡ଼େ ରୋଗ ବ୍ୟାପି ଯିବା ଏସବୁ ଗୁଡ଼ାକ କେନ୍ତି ହେବା ଏଇଟା ତେଣୁକରି ଏସବୁ ଗୁଡ଼ାକ ଆଗକେ ଆମେ ଆରୁ ଅଟକାଇ ପାର୍ମା କେ ତେଣୁକରି ଇ ଡ୍ରାଇଭର୍କେ କୋଭିଡ଼୍ର ଲାଗି ତାକୁ ସତର୍କର ସତର୍କତା କର୍ବାର୍ କଥା ମାସ୍କ୍ ପିନ୍ଧବାର୍ କଥା ସିଟ୍ ବେଲ୍ଟ୍ ପିନ୍ଧବାର୍ କଥା ସିଟ୍ଗୁଡ଼ାକ ସଫା ରଖବାର୍ କଥା ଏସବୁ ଗୁଡ଼ାକ କର୍ବା ଦ୍ଵାରା କୋଭିଡ଼୍ ସଂଖ୍ୟା ବେଶୀ ବଢ଼ିଯିବା ଡାକ୍ତରଖାନାରେ ଆରୁ ରୋଗ ସଂଖ୍ୟା ରଖିନାଇଁ ହୋଇସେନୁ ବେଟ୍ ନେଇଁ ମିଲେ ସିଟ୍ ନେଇଁ ମିଲେ